ହଁ ହ୍ୟାଲୋ ଏ ପାଣି ପାଇପ୍ ମିସ୍ତ୍ରୀ କହୁଛନ୍ତି ତ ହଁ ଆଚ୍ଛା ମୋର ଟିକିଏ ସେଇ କଳଟା ଉପରୁ ଯେଉଁ ଉପରୁ ପାଣି ଟାଙ୍କି ଯେଉଁ ପାଇପ୍ ଟା ଆସିଛି ସେ ପାଇପ୍ ଟା କେଉଁଠୁ ଲିକ୍ ହେଇଯାଇଛି ମୁଁ ଠିକ୍ ସେ ଜାଣିପାରୁନି କିନ୍ତୁ ପାଣିଗୁଡ଼ା ସବୁ ତଳେ ପଡ଼ୁଛି ଆଉ ଦୁଇ ତିନିଟା କାମ ଅଛି ପାଣି ପାଇପ୍ ର ଯେଉଁ ଆମର ଘରେ ଯେଉଁ ପାଇପ୍ ଗୁଡ଼ା ଯାଇଛି ସେ ପାଇପ୍ ଗୁଡ଼ା ଫାଟିଗଲାଣି ସେ ପାଇପ୍ ଗୁଡ଼ା କେମିତି ସଜାଡ଼ିବା ନାଇ ବେଶୀ ପୁରୁଣା ନୁହଁ ତିନି ଚାରି ବର୍ଷର ପାଇପ୍ ଯେ ତମରି ଘର ପାଖର ଲୋକ କରିଥିଲେ କିନ୍ତୁ ସେଗୁଡ଼ା କଣ ଲଗେଇଛନ୍ତି ସବୁବେଳେ ତ ପାଇପ୍ ପାଣି ଲିକେଜ୍ ପାଣି ଗଳୁଛି ଆଉ ହଁ ମୁଁ ସେଇଟା ଭାବୁଛି ଭଲ ସବୁ ଚେଞ୍ଜ ଚାଞ୍ଜ କରିବା କେତେ ଟଙ୍କା ଖର୍ଚ୍ଚ ହେବ ଚେଞ୍ଜ କଲେ ଆଉ ତମ ପାଖରେ ଲୋକ ଅଛନ୍ତି ମୁଁ ପରା କହିଲି ସେ ପାଇପ୍ ଗୁଡ଼ା ସବୁ ଚେଞ୍ଜ ଚାଞ୍ଜ ହେବ ସେ ଭଡ଼ାଟିଆ ଘରେ ବି ଗୋଟେ ପାଇପ୍ ଟା ଯାଇଛି ସେ ପାଇପ୍ ଟା ବି ଫାଟିଯାଇଛି ତାକୁ ବି ଚେଞ୍ଜ ହେବ ଉପର ପାଣିଟାଙ୍କିକୁ ଯେଉଁ ଯାଇଛି ତା ଇଏଟା ଟ୍ୟାପଟା ତାକୁ ବି ସେଟା ବି ଖରାପ୍ ହେଇଛି ତାକୁ ବି ସଜାଡ଼ିବେ ଆଉ ଆମର ଯେଉଁ ମୋତେ ଜଣେ କହିଛି ପିଭିସି ପାଇପ୍ ନେଲେ ଭଲ ପଡ଼ିବ ବୋଲି ଆପଣ ଜାଣିଛନ୍ତି ସେ ପିଭିସି ପାଇପ୍ ପଡ଼ିଲେ ଭଲ ପଡ଼ିବ ବୋଲି ହଁ ହଉ

କିଏ ଆଉ ଚାରିଟା ଲୋକ ଲାଗିଲେ ତ ବହୁତ ପଇସା ଖର୍ଚ୍ଚ ହେବ ନା କେତେ ଗୋଟାଏ ଦିନରେ ଚାରଟା ଲୋକ ନେଇକି ଆସିବ ନା କଣ ଯେ କେ କେତେ ଟଙ୍କା ମଜୁରୀ ନେବେ ଏ ମୁଁ ପା ଏବେ କରେଇଛି ସାତ ଶହ ଟଙ୍କାରେ ତମେ ହଜାରେ ଟଙ୍କା କଣ କହୁଛ ଆରେ ତୁ ଯାହାକୁ ପଚାରିବୁ ପଚାରେ ସିଏ ଗୋଟାଏ ମିସ୍ତ୍ରୀ ମୂଲ ହେଉଛି ସାତ ଶହ ଟଙ୍କା ସିଏ କଣ କରିବେ କି ଏମିତି ନାଇ ନାଇ ନାଇ ନାଇ ନାଇ ନାଇ ଏତେ ଟଙ୍କା ହେଲେ ଆମେ ଦେଇପାରିବୁନି ଦେଖ ଶୁଣ ତମେ ଗୋଟିଏ ମିସ୍ତ୍ରୀକୁ ନେଇକି ଆସ ତମକୁ ଡ଼ାକୁଛି ତମେ ତମର ଗୋଟିଏ ମିସ୍ତ୍ରୀକୁ ନେଇକି ଆସ ଯିଏ ଯାହା ପଇସା ଖର୍ଚ୍ଚ ହେବ ମୁଁ ଦେବି ଆଉ ଏ ଚାରିଟା ମିସ୍ତ୍ରୀ ଲଗେଇବ ହଜାର ହଜାର ଚାରି ହଜାର ଟଙ୍କା ମୋର ତ ହଜାର ଟଙ୍କାର ପାଇପ୍ ଲାଗିବ କି ନାହିଁ ମୁଁ ଏତେ ଟଙ୍କା କଣ ପାଇଁ କି ଦେବି କହୁନ ନାଇ ଆଗରୁ ପଇସା ଛିଣ୍ଡେଇକି ଆସ ପୁଣି ଏଠି ଆସିକି ଯୁକ୍ତି ତର୍କ ବାଡିବ ମୋର ସେଗୁଡ଼ାକ କିଏ ପାରିବ ଶୈଳଶ୍ରୀ ବିହାର ଶୈଳଶ୍ରୀ ବିହାର ସେଇ ମନ୍ଦିର ପାଖରେ ତେଲ ଖର୍ଚ୍ଚ ପାଇଁ କଣ ମୁଁ ପଇସା ଦେବି ନା କଣ ତମ ମିସ୍ତ୍ରୀ ହିସାବରେ ତମେ ଆସିବ ନା ଆଉ ଆଉ ଜିନିଷପତ୍ର କେମିତି ଆଣିବ ସବୁ ଜିନିଷ ତମେ ସବୁ ନେଇକି ଆସିବ ତ ନା ମୁଁ କିଣିକି ରଖିବି ହଉ ଜିନିଷ ଯଦି କିଣିକି ଆଣିବ ବିଲ୍ ଆଣିଥିବ ହଁ ବିଲ୍ ଆଣିଲେ ମୁଁ ଦେଖିଲେ ପଇସା ଦେବି ଆପଣ ସକାଳୁ ଆସିଲେ ଭଲ ହେବ କାହିଁକିନା ଖରା ହେଉଛି ନା ଖରା ହେଲେ ଶୀଘ୍ର ଶୀଘ୍ର କାମ ସାରିଦେଲେ ଭଲ ହେବ ହଉ ରବିବାର ଆସ ବେଶୀ ମିସ୍ତ୍ରୀ ଆଣିବେନି ଆପଣଙ୍କୁ କହିଦେଉଛି ବାରମ୍ବାର ବେଶୀ ମିସ୍ତ୍ରୀ ଆଣିବେନି ଦୁଇଟା ମିସ୍ତ୍ରୀ ନେଇକି ଆସିବେ ଯାହା ପଇସା ହେବ ମୁଁ ଛିଡ଼େଇକି ଦେଇଦେବି ମୋତେ ଚିକ୍ ଚିକ୍ ଭଲ ଲାଗେନି ହଁ ପାଇପ୍ ଯେ ଯାହା ଯାହା ଲାଗେ ଆପଣଙ୍କ ନେଇକି ଆସିବେ ଆସିଥିବେ ହଉ ହଉ ହଉ ରଖୁଛି ରଖୁଛି